ଆମ ରାଜ୍ୟରେ ସାଂସ୍କୃତିକ ପରିଚୟରେ ଓଡ଼ିଆ ଭାଷାର ଭୂମିକା ହେଉଛି ଯେହେତୁ ଓଡ଼ିଆ ଭାଷା ହେଉଛି ଆମ ରାଜ୍ୟ ଓଡ଼ିଶାର ମାତୃଭାଷା ଓଡ଼ିଶାରେ ବସବାସ କରୁଥିବା ପ୍ରତ୍ୟେକ ଲୋକ ଓଡ଼ିଆରେ କଥାବାର୍ତ୍ତା କରିଥାନ୍ତି ଓଡ଼ିଶାରେ ସଂସ୍କୃତି ଓ ପରମ୍ପରା ସହିତ ଓଡ଼ିଆ ଭାଷା ଜଡ଼ିତ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଅନ୍ୟ ଭାଷାରେ କଥା ହେଉଥିଲେ ମଧ୍ୟ ସେମାନେ ଆମ ଓଡ଼ିଶାର ଭାଷା ଏବଂ ସଂସ୍କୃତିକୁ ଅସମ୍ମାନ କରି ପାରିବେ ନାହିଁ ସମସ୍ତେ କୁହନ୍ତି ଓଡ଼ିଆ ସବୁଠୁ ବଢ଼ିଆ ଓଡ଼ିଶାର ସଂସ୍କୃତି ଠାରୁ ଆରମ୍ଭ କରି ଓଡ଼ିଆମାନଙ୍କର ରହିବା ଖାଇବା ଓ କଥାବାର୍ତ୍ତା ସବୁ ଓଡ଼ିଶାର ବାହାର ରାଜ୍ୟ ଗୁଡ଼ିକରେ ମଧ୍ୟ ପ୍ରସାରିତ ସେହିପରି ଓଡ଼ିଆ ଭାଷା ଓଡ଼ିଶାର ସଂସ୍କୃତି ଦ୍ଵାରା ପ୍ରଭାବିତ ହୋଇଛି